ଦଶ ଠାରୁ ଦଶ ଲକ୍ଷ ଭିତରେ ପାଞ୍ଚୋଟି ସଂଖ୍ୟା ହେଉଛି ଦୁଇ ଶହ ପଚିଶ ଆଠ ଶହ ଅଠସ୍ତୋରୀ ନଅ ଶହ ଅନେଶ୍ୱତ ହଜାର ଏକ ଦଶ ହଜାର